ମୋତେ ସରକାରୀ ଚାକିରୀ କରିବାରେ ବହୁତ ଇଚ୍ଛା କରିବା ପାଇଁ ବହୁତ ଇଚ୍ଛା କିନ୍ତୁ ଏଥିପାଇଁ ବହୁତ ସମୟ ବି ମୁଁ ପ୍ରସ୍ତୁତ ହୋଇଥାଏ ନିଜକୁ ପାଠ ପଢ଼ିବାରେ ପ୍ରାୟ ଦିନକୁ ସାତ ଆଠ ଘଣ୍ଟା ପଢ଼ିଥାଏ ବିଭିନ୍ନ ପ୍ରକାର ଜିକେ ଏବଂ ଜିକେର ଯେଉଁଟାକି ରହିଛି ଆମର ଗଣିତ ଉପରେ ଇତିହାସ ଉପରେ ଏବଂ ବିଭିନ୍ନ ଏ ଯେଉଁ କରେଣ୍ଟ ଆଫେୟାର ଯେଉଁ ରହିଥାଏ ବିଭିନ୍ନ ଉପରେ ମୁଁ ପ୍ରସ୍ତୁତ ହୋଇଥାଏ ଏବଂ ଚାକିରୀ କରିବାରେ ଯେଉଁ ଆନନ୍ଦ ଥାଏ ଏବଂ ସମାଜ ପାଇଁ ଯେଉଁ କିଛି କାମ କରିବାକୁ ପଡ଼ିଥାଏ ଏଥିପାଇଁ ମୁଁ ବହୁତ ସେଥିପାଇଁ ବହୁତ ପ୍ରସ୍ତୁତି ହୋଇଥାଏ